ଭାରତରେ ବିଶେଷ ପର୍ଯ୍ୟଟନସ୍ଥଳୀ ଆକର୍ଷଣୀୟ ସ୍ଥଳୀ ହେଲା ପୁରୀର ସମୁଦ୍ର ଏବଂ ପୁରୀ ମନ୍ଦିର ପୁରୀର ଜଗନ୍ନାଥ ମନ୍ଦିର ଯେଉଁ କୋଣାର୍କର କୋଣାର୍କ କୋଣାର୍କ କୋଣାର୍କ ମନ୍ଦିର ତା'ପାଖରେ ଥିବା ନୀଳାମ୍ବୁ ଚିଲିକା ତାକୁ ଛାଡ଼ିଦେଲେ ନନ୍ଦନକାନନ ଓ ଭୁବନେଶ୍ୱରରେ ଲିଙ୍ଗରାଜ ମନ୍ଦିର ବିନ୍ଦୁସାଗର ପୋଖରୀର ପାଣି ସନ୍ଧ୍ୟା ଭ୍ରମଣ ପାଇଁ ବହୁତ ପର୍ଯ୍ୟଟକଙ୍କୁ ଆକର୍ଷଣ କରିଥାଏ କଟକର ଚଣ୍ଡୀ ମନ୍ଦିର ଗଡ଼ଖାଇ ଏବଂ ଧବଳେଶ୍ଵର ପୀଠ ନଦୀ ମଧ୍ୟରେ ଯାଇଥିବା ତାର ଚ ତାର ବ୍ରିଜର ଆକର୍ଷଣୀୟ ଏବଂ ନଦୀ ଭିତରେ ଲୋକମାନେ ବୋଟିଂ କରିବାକୁ ଯାଉଛନ୍ତି ତାକୁ ଦେଖିଲେ ଲୋକମାନେ ବହୁତ୍ ଆକୃଷ୍ଟ ହୁଅନ୍ତି ଯେମିତିକି ଆପଣ ଭାରତ ଭିତରେ ଆହୁରି ବିଭିନ୍ନ ପ୍ରକାର ତୀର୍ଥସ୍ଥାନ ଅଛି ଗୁଜରାଟର ଗୁଜରାଟର ସୋମନାଥ ମନ୍ଦିର ଆଉ ପଞ୍ଜାବରେ ସ୍ଵର୍ଣ୍ଣ ମନ୍ଦିର ଆଉ ବିଭିନ୍ନ ପ୍ରକାର ମନ୍ଦିର ମାଳିନୀ ଭିତରେ ଭାରତ ଅବସ୍ଥିତ ଦେଖିଲେ ଲୋକମାନେ ଭା ଭାରତ ବାହାରୁ ଲୋକମାନେ ମଧ୍ୟ ବୁଲିବାକୁ ଆସନ୍ତି ବିଶେଷ କରି ଲୋକମାନେ ବିଶେ ବହୁତ ଲୋକ ପୁରୀ ଏବଂ କୋଣାର୍କ ଭ୍ରମଣରେ ଆସିଥାନ୍ତି ସେଠାରେ ଥିବା ଖୋର୍ଦ୍ଧା ଡିଷ୍ଟ୍ରିକ୍ଟରେ ମଧ୍ୟ ଧଉଳି ସ୍ଥିତ ଅଛି ଧଉଳିରେ ବୁଦ୍ଧଦେବଙ୍କର କୀର୍ତ୍ତି କୀର୍ତ୍ତିମାନ ସବୁ ଅଛି ସେଠାରେ ବୁଦ୍ଧଦେବଙ୍କୁ ଦର୍ଶନ କରନ୍ତି ଏବଂ ଲୋକମାନେ ବଣଭୋଜି କରି ମନୋରଞ୍ଜନ କରନ୍ତି ଚିଲିକା ଅଛି ଚିଲିକାରେ ବୁଲିବାକୁ ଯାଆନ୍ତି ସେଠାରେ କାଳିଜାଇ ମନ୍ଦିର ମଝିରେ ଅଛି କାଳିଜାଇ ମନ୍ଦିର ଅଛି ସେଇଠୁ ଯାଇ ଭିତରକନିକା ଗଲେ କୁମ୍ଭୀର ଅଭ୍ୟା କୁମ୍ଭୀରମାନଙ୍କର ଅଛି ଭିତରକନିକାର କୁମ୍ଭୀର ଅଭୟାରଣ୍ୟ ଅଛି ଶିମିଳିପାଳରେ ବାଘ ଭାଲୁ ସଂରକ୍ଷଣ ଅଛି ସେଇଠି ଗୋଟେ ପର୍ଯ୍ୟଟନସ୍ଥଳ ଯାହାକୁ ଦେଖିଲେ ଲୋକମାନେ ଖୁବ୍ ଆନନ୍ଦିତ ହୁଅନ୍ତି ଏବଂ ବିଭୋର ହୋଇଯାଆନ୍ତି ରାତିରେ ଅଧିକାଂଶ ଯାଗା ଜଙ୍ଗଲ ଘନ ଜଙ୍ଗଲ ପୂର୍ଣ୍ଣ ଏବଂ ବିଭିନ୍ନ ଜାଗାରେ ଝରଣା ଝରଣାମାନେ ଅବ ଅବସ୍ଥିତ ଲୋ ଲୋକମାନେ ବାହାର ଲୋକମାନେ ବିଶେଷ କରି ଶୀତ ଦିନରେ ବେଶି ଲୋକ ବୁଲିବାକୁ ଆସନ୍ତି ଏବଂ ବୁଲାବୁଲି କରି ଯାଆନ୍ତି